ମୋ ବାହାଘର ବେଳକୁ ଗୋଟେ ଆଇରନ୍ ଆସିଥିଲା ସେ ଆଇରନ୍ଟା ଅଳ୍ପଦିନ ବ୍ୟବହାର କଲା ପରେ ତା'ପରେ ଆଉ ଏତେ ବ୍ୟବହାର କରୁନଥିଲୁ ପୁଣି ବ୍ୟବହାର କଲାବେଳକୁ ସେଟା ସର୍ଟ ହେଉଛି କି କ'ଣ କରେଣ୍ଟ ମାରୁଛି କରେଣ୍ଟ ମାରୁଛି ତେଣୁ କରି ଆଇରନ୍ ଟିକି ଇଲେକ୍ଟ୍ରିକାଲ୍ ଦୋକାନକୁ ଦିଆହେଲା ଦିଆହେଲା ପରେ ସେ ତାଙ୍କର ମିସ୍ତ୍ରୀ କ'ଣ କେମିତି ଦେଖିଲେ କହିଲେ ଆଉ ହେଉଛି ଏ ଆଇରନ୍ଟାରେ ଏତିକି ଟଙ୍କା ଖର୍ଚ୍ଚ ହବ ଇଏ କହିଲେ ଯେ ଆଉ ଆଇରନ୍ଟା ତ ଏତିକି ଟଙ୍କା କିଣା ପଡ଼ିଥିଲା ଏତିକି ଟଙ୍କା ଦେଲେ ଏତିକି ଟଙ୍କା ଦେଇକି ସଜାଡ଼ିବା ଯାହା ଆମେ ଆଉ ଗୋଟେ ନୂଆ ଆଇରନ୍ କିଣି ଆଣିଲେ କ'ଣ ହେଲାକି ଆଉ ଆଇରନ୍ଟାକୁ ସେ ଫେରାଇ ଆଣିଲେ ଫେରାଇ ଆଣିଲେ କହିଲେ ହଉ ଦେଖିବା ଯେମିତି ସୁବିଧା ଦେଖିକି ଆଉ ଭଲ କମ୍ପାନୀର ଦେଖିକି ଆଉ ଗୋଟେ ନୂଆ ଆଇରନ୍ କିଣି ଆଣିବା ଏଟା ସଜାଡ଼ିକି ଲାଭ କ'ଣ ଆଜିକାଲି ତ ସବୁ ଜିନିଷ ସମସ୍ତେ ଅନଲାଇନ୍ରେ ମଗାଉଛନ୍ତି ଦୋକାନକୁ ଯିବା ପାଇଁ ଆମର ତ କେହି ସେମିତି ସୁବିଧା ନାହାଁନ୍ତି ଅନଲାଇନ୍ରେ ତ ସବୁ ଜିନିଷ ମିଳୁଛି ମୁଁ କହିଲି ତା'ହେଲେ ଫୋନରୁ ଦେଖିକି ଗୋଟେ ଅନଲାଇନ୍ରେ ଭଲ କମ୍ପାନୀ ଫୋନ ଦେଖିକିନା ଆଇରନ୍ ଦେଖିକି ନେଇ ଆସିଲେ ହବ ଆଉ